ମୋର ଏକ ସୁନ୍ଦର ବଗିଚାଟିଏ ଅଛି ମୁଁ ମୋ ବଗିଚାର ବହୁତ ଯତ୍ନ ନିଏ ମୁଁ ମୋ ବଗିଚାରେ ବିଭିନ୍ନପ୍ରକାର ପନିପରିବା ଫଳମୂଳ ଏବଂ ବିଭିନ୍ନପ୍ରକାରର ଫୁଲଗଛ ଲଗାଇଛି ଏଗୁଡ଼ିକ ମୋ ବଗିଚାର ସୌନ୍ଦର୍ଯ୍ୟକୁ ବଢ଼ାଇଥାନ୍ତି ମୁଁ ମୋ ବଗିଚାକୁ ସକାଳ ଓ ସନ୍ଧ୍ୟାବେଳେ ଯାଏ ସକାଳ ସମୟରେ ମୁଁ ମୋ ବଗିଚାରେ ପାଣି ଦିଏ ଫଳ ଫୁଲ ତୋଳେ ଘାସ ବାଛେ ଓ ଅନା ବନା ଗଛ ଉପାଡ଼ିଥାଏ ଗଛରେ ମୁଁ କୌଣସି ରାସାୟନିକ ସାର ଦିଏ ନାହିଁ ଗଛଟି ଭଲ ଭାବରେ ବଢ଼ିବା ପାଇଁ ମୁଁ ସେଥିରେ ଗୋବର ଖତ ପ୍ରାକୃତିକ ସାର କମ୍ପୋଷ୍ଟ ଖତ ଦେଇଥାଏ ଏହାଦ୍ଵାରା ଗଛ ମଧ୍ୟ ବହୁତ ଭଲଭାବରେ ବଢ଼ିଥାଏ ସେହିପରି ମୁଁ ଖରାଦିନେ ବଗିଚାରେ ଦୁଇଥର ପାଣି ଦେଇଥାଏ ଶୀତଦିନେ ଥରେ ପାଣିଦିଏ ବଗିଚାକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖେ ବଗିଚା କାମ କରିବା ପାଇଁ ମୋତେ ବହୁତ ଭଲ ଲାଗେ ବ ଶୀତଦିନେ ବଗିଚାରେ ଗୋଟେ ଥର ପାଣି ଦିଏ କାରଣ ଗଛମୂଳରେ ପାଣି ରହିଲେ ଗଛମୂଳ ପଚିଯାଏ ଓ ଗଛ ନଷ୍ଟ ହୋଇଯାଏ ଗଛ ଗଛ ନଷ୍ଟ ହୋଇଗଲେ ମୁଁ ସେ ଗଛକୁ ଓପାଡ଼ି ଫୋପାଡ଼ି ଦିଏ ଓ ଗଛରେ ପୋକ ଲାଗିବା ପାଇଁ ଦିଏ ନାହିଁ ପୋକମରା ଔଷଧ ପକାଇଥାଏ ଓ ଯେଉଁ ପତ୍ରଗୁଡ଼ିକ ପୋକ ଲାଗିଯାଇଥାଏ ତାକୁ ମୁଁ ଛିଣ୍ଡାଇ ଫୋପାଡ଼ି ଦିଏ ଏହାଫଳରେ ବଗିଚାର କୌଣସି କ୍ଷୟକ୍ଷତି ହୋଇନଥାଏ ବଗିଚାର ଚାରିପଟେ ମଧ୍ୟ ମୁଁ ବାଡ଼ ବୁଲାଇଥାଏ ଯାହାଫଳରେ କୌଣସି ଗାଈଗୋରୁ ପଶି ନଷ୍ଟ କରିପାରନ୍ତି ନାହିଁ ଏଇଭଳି ଭାବରେ ମୁଁ ମୋ ବଗିଚାର କାମ କରିଥାଏ